ମୁଁ ଗୋଟିଏ ଚାଷୀ ମୋର୍ ଆଜ୍ଞା ବାଡ଼ି ବାଡ଼ି ଅଗଣାରେ ମୁଁ ଏକ ବଗିଚା ତିଆରି କରିଛି ସେ ବଗିଚାରେ ବିଭିନ୍ନ ଜାତିର ଫୁଲ ଫୁଲ ଗଛ ଲଗେଇଛି ତା ମଧ୍ୟରେ ମୁଁ କିଛି ପରିବା ପରିବାପତ୍ର ପାଇଁ ପାଇବା ପାଇଁ ପରିବାପତ୍ର ବି ଲଗେଇଛି ଆଜ୍ଞା ଦେଖନ୍ତୁ ଯଦି ବାଡ଼ି ଅଗଣାରେ ଯଦି ବଗିଚାଟିଏ ନ କରାଯାଏ ଫୁଲ ପୂଜା ଅର୍ଚ୍ଚନା କରିବା ପାଇଁ ଫୁଲ ମିଳିବନି ତେଣୁ ଫୁଲ ପାଇଁ ଦୁର୍କୁ ଯିବା ଅପେକ୍ଷା ନିଜ ବାଡ଼ି ବଗିଚାରେ ମୁଁ ଫୁଲ ଗଛ ଲଗେଇଛି ଆଉ ସେଇ ବଗିଚା ଉପରେ ମଧ୍ୟ ବିଭିନ୍ନ ଜାତି ଜାତିର ପରିବା ମଧ୍ୟ ଚାଷ କରିଛି ସେଇ ପରିବା ଚାଷରୁ ମୁଁ ଅନେକ କିଛି ପରିବା ସଂଗ୍ରହ କରିପାରୁଛି ଯେ ଏମିତି ମୋତେ ବଜାରକୁ ବଜାରର ଦୋକାନୀମାନଙ୍କୁ ଦେବା ପାଇଁ ଅନିଚ୍ଛୁକ ତେଣୁ କହୁଛି ଏଇ ବଗିଚା ମୋର କୃଷିର ଏକ ଅଙ୍ଗ ବୋଲି ଭାବି ନେଇ ସାରିଛି ତେଣୁ ମୋ ବଗିଚାରେ ଆଳୁ ବାଇଗଣ ବିଲାତି ପୋଟଳ କାକୁଡ଼ି ନଡ଼ିଆ ସବୁକିଛି ଚାଷ ଆଜ୍ଞା କରିଛି

ସବୁ ତ ଆଜ୍ଞା ସେଇ ଚାଷ ଉପରକୁ ଯାଉଛି ତେଣୁ ମୁଁ ଭାବୁଛି ଯେ ଯଦି ମୋ ଭଳିଆ ସବୁ ଭାଇମାନେ ବାଡ଼ି ଅଗଣାରେ ବଗିଚାଟିଏ କରି ବିଭିନ୍ନ ପ୍ରକାର ଫୁଲ ପରିବାପତ୍ର ଚାଷ କରନ୍ତେ ତାହେଲେ ତାଙ୍କର ପରିବାର ବହୁତ ଆନନ୍ଦରେ କଟିଯାଆନ୍ତା